ଲକ୍ଡ଼ାଉନ୍ ହେଉଛେ ହଁ ଦେଖ ଲକ୍ଡ଼ାଉନ୍ ହେଲାକେ ସବୁ ଦୁକାନ୍ ମାନେ ବି ସବୁ ବନ୍ଦ୍ ହେଇଗଲା ଚଲ୍ବାର୍ ଖୋବ୍ ଅସୁବିଧା ହେଇଗଲା ଆମେ ବେଶୀକରି ଡ଼ାଲି ବେଶୀକରି ଡ଼ାଲି ଭାତ ଡ଼ାଲି କରୁଁ ଘରର୍ ଜିନିଷ୍ ପତ୍ର ଏକା ଯେନ୍ଟା ଘରେ ବାହାରୁଥିଲା ସେଟା ଏକା ବେଶୀ କରୁଁ ବାହାର୍ କେ ତ ଜିନିଷ୍ ପତର୍ ଘିନିଗଲେ ଦୁକାନ୍ ମାନେ ଟାଏଟ୍ କେତେବେଲେ ଖୁଲା ତ କେତେବେଳେ ଟାଏଟ୍ ବି ଦେଇଦିଅନ୍ କେତେବେଲେ ଘିନି ନାଇଁ ବି ପାର୍ବାର୍ କେତେବେଲେ ଆଗ୍ରୁ ଏକା ସବୁ ଜିନିଷ୍ ଆନିକରି ଆମେ ସତର୍କ ହେଇକରି ରଖିଥିଲୁଁ ଆଲୁ ମାନେ ଏନ୍ତା ରାନ୍ଧିକରି ଯେ ମାଛ୍ ମାଂସ୍ମାନେ ଟିକେ ନାଇ ମିଲ୍ବାର୍ ହେତ୍କି ଟିକେ ଲକ୍ଡ଼ାଉନ୍ ନେ ତ ଲୋକ୍ମାନେ ନାଇଁ ଆଏବାର୍ ଲକ୍ଡ଼ାଉନ୍ ରେ ମାଛ୍ ମାଂସ୍ ବି ନାଇ କାଏଁ କେନୁ ଘିନିକରି ଖାଏବାକେ ବି ପସନ୍ଦ୍ ନାଇଁ ଲାଗେ ଆର୍ ନାଇଁ ବି ଖାଇ ଆର୍ ସବୁ ଲୋକ୍ ମନା ବି କଲେ ବି ତମେ ଲକ୍ଡ଼ାଉନ୍ ନେ ଏନ୍ତା ବାହାରିଆ ଜିନିଷ ନାଇଁ ଖାଅ ବୋଲିକରି ମନା ବି କଲେ ବି ଆର୍ ଘରେ ଯେତେ ଜିନିଷ୍ପତର୍ ଅଛେ ସବୁ ଖାଅ ଆରୁ ବାହାରିଆଟା ନାଇ ଖାଅ କେନ୍ ରୋଗ୍ ବେମାର୍ସେମାର୍ ଆର୍ ଟିକେ ବଢ଼୍ବା ହେଟା ହେବା ବୋଲିକରି ଆମ୍କୁ କହେଲେ